ଆମେ ତ ଚାଷୀଘର ପିଲା ଆମେ ଯେହେତୁ ଧାନ ଚାଷ ଅମଳ ସରିଲାପରେ ଧାନ ଅମଳ କରିସାରିଲା ପରେ ମଣ୍ଡି ଯେହେତୁ ଡେରିରେ ଖୋଲାଯାଏ ଆମେ ଟିକେ ହଇରାଣ ହଉ ଘରେ ରଖିବାକୁ ଜାଗା ନଥାଇ ଧାନ କେଉଁଠି ରଖିବୁ ବର୍ଷା ଫର୍ଷା ପାଗ ହଇ ଘରେ ଜାଗା ନଥିବ ଶୋଇବାକୁ ଜାଗା ନଥିବ ଏମତି ଜାଗା ନଥିବ ମଣ୍ଡି ଯଦି ଯୋଉଁ ଡେରିରେ ଖୋଲିଲା ବହୁତ ଅସୁବିଧାରେ ପଡ଼ୁ ହଇରାଣ ବି ହଉ ଏବଂ ବହୁତ ମଣ୍ଡି ଯଦି ଜଲ୍ଦି ଟିକେ ଖୋଲା ହୁଅନ୍ତା ତାହେଲେ ସୁବିଧା ହୁଅନ୍ତା ଧାନଫାନ ଏମତି ରଖିବାକୁ ଅସୁବିଧା ଆମକୁ ଟିକେ ହେଉଛି ମଣ୍ଡି ଯଦି ତୁରନ୍ତ ଖୋଲା ହବ ଭଲ କଥା